ହଁ ଗୁପ୍ତ ଉପାଦାନଟେ ଅଛି ଯାହା ମୁଁ ଖାଦ୍ୟରେ ଯୋଡ଼ିବାକୁ ଚାହେଁ ସେଗୁଡ଼ିକ ହେଲା ମେଥି ଧନିଆ ଜିରା ଏହି ତିନିଟା ଯାକ ଜିନିଷକୁ ମୁଁ ଅଲଗା ଅଲଗା ଭାଜିଥାଏ ତାପରେ ନିଜ ହାତରେ ତାକୁ ଚୁରି ଗୁଣ୍ଡ କରିଥାଏ ମସଲା ପ୍ରସ୍ତୁତ କରିଥାଏ ଯାହାକି ତରକାରୀ ରାନ୍ଧିଲା ବେଳେ ସେଥିରେ ମୁଁ ତାକୁ ପକାଇଥାଏ ତାକୁ ପକାଇବା ଦ୍ୱାରା କଣ ହୋଇଥାଏ ନା ତରକାରୀ ଅଧିକ ସ୍ୱାଦ ଲାଗିଥାଏ ଓ ସମସ୍ତେ ସେ ତରକାରୀକୁ ଖାଇ ମୋତେ ପ୍ରଶଂସା ବହୁତ କରିଥାନ୍ତି